ସରକାରଙ୍କର ଯେଉଁ ଯୋଜନା ସବୁ ଆସିଛି ତା ଉପରେ କେମିତି ଏତେ ଆମେ ଯଦି କିଛି ନ କହିବା ପିଲା ତ ସବୁ ବଦ୍ମାସ୍ ହୋଇଯିବେ ସ୍କୁଲ୍ରେ କେହି ଭଲ ପାଠ ଆଉ ପଢ଼ିବେନି ଆଉ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ କେହି ଆଉ ମାନିବେନି